ଆଜ୍ଞା ନମସ୍କାର ହଁ ଯେଉ ସେ ଯେନ୍ ଚିକେନ ପକୋଡ଼ାଟା ପଠେଇବେ ସେଟା ଟିକେ ଘରକୁ ଆସିଲେ ଥଣ୍ଡା ହେଇଯିବ ସେଥିଲାଗି ସେ ଜିନିଷରେ ତାହାକୁ ଘୋଡ଼େଇକି ଟିକେ ପଠେଇଦେବେ ଆର୍ ଇନ୍ସୁଲେଟେଡ଼୍ ବ୍ୟାଗ ସେଥିରେ ଦେବେ ଆେଲେ ଗୋଟେ ବକ୍ସଟେ ଦେବେ ହଁ ସେଟା ଘରକୁ ଟିକେ ଗରମ ଥିବା ଦରକାର ଯଦି ଥଣ୍ଡା ହେବ ତ ଖାଇବାକୁ ଭଲ ଲାଗନା ସେଥିରଲାଗି ସେ ବ୍ୟାଗ୍ କିମ୍ବା ବାକ୍ସରେ ତାହାକୁ ଟିକେ ପଠେଇଦଉନ୍